ଆଜିକାଲି ଯେଉଁ ଆଣ୍ଠୁ ଅଣ୍ଟା ଏସବୁ ହେଉଛି ସେ ବହିରୁ ବହୁତ ଭଲ ଭଲ ଜିନିଷ ସବୁ ପଢ଼ିଲି ପଢ଼ିକି ତାକୁ କଲି ସକାଳେ ଦୁଇ ଘଣ୍ଟା ସନ୍ଧ୍ୟାରେ ଦୁଇ ଘଣ୍ଟା ଯୋଗ ପ୍ରାଣାୟାମ କେତେ ପାଞ୍ଚ ପ୍ରକାରର ଖଣ୍ଡେ ଯୋଗ ସେଥିରେ ଲେଖା ହେଇଛି ତାକୁ ପଢ଼ିକି ଆସ୍ତେ ଆସ୍ତେ ଗୋଟେ ଗୋଟେ ଦେଖି ଦେଖି ବହିରୁ

ନିୟମିତ ସେ ପୁସ୍ତକଗୁଡ଼ିକ ବିଷୟରେ ସବୁବେଳେ ପାଇଁ ପଢ଼ିଛି ମୁଁ ପଢ଼ିକିରି ତାକୁ କାମରେ ତ ଲଗୋଉଛି ପୁଣି ମୋର ବନ୍ଧୁମାନଙ୍କ ସାଙ୍ଗରେ ସେ ବିଷୟରେ ମୁଁ ଆଲୋଚନା କରୁଛି ସେମାନଙ୍କୁ କହୁଛି ଆରେ ଏଇ ପୁସ୍ତକଟା ପଢ଼ ୟାକୁ ଦେଖିକିରି ବି ତୁମେମାନେ ବି ଏମିତି କର ସମସ୍ତଙ୍କର ତ ଆଜିକାଲି ଆଣ୍ଠୁ ଆଉ ଗଣ୍ଠି ପ୍ରୋବ୍ଲେମଟା ବାହାରୁଛି କର ପରିବାର ସହିତ ବି ସେ ବିଷୟରେ ବସିକି ଆଲୋଚନା ଆମେ କରୁ କରେ

ଚାଲିପାରୁଛି ବହୁତ